ବାଡ଼ିରେ ବଗିଚା କରିବା ବହୁତ ଖୁସିର କଥା ବଗିଚା କଲା ପରେ ଯେଉଁ ଫଳ କି ଫୁଲ ଫୁଟିଥାଏ ତାକୁ ଦେଖିଲେ ବହୁତ ଖୁସି ଲାଗେ ଯେହେତୁ ଆମର ବାଡ଼ି ନାହିଁ ବହୁତ କମ୍ ଜାଗା ଆମର କିନ୍ତୁ ଆମ ଘର ପାଖ ଲୋକଙ୍କ ବାଡ଼ି ଅଛି ସେମାନେ ବଗିଚା କରନ୍ତି ମୋତେ ବହୁତ ଖୁସି ଲାଗେ ଦେଖିବାକୁ ମୁଁ ଯାଇଥାଏ ସେଠି ଦେଖେ ସେ କେମିତି କ'ଣ କରୁଛନ୍ତି କେମିତି କଲେ ଗଛଟା ଭଲ ହବ କେମିତି ଗାତ ଖୋଳିଲେ ପୋତିିଲେ ତା' ମୂଳରେ ମନ୍ଦା ଭଳିଆ କରିକି ପାଣି ଦେଲେ ଗଛଟା ହୃଷ୍ଟପୃଷ୍ଟ ହବ ତା' ଦେହରେ ପନିପରିବା ହବ ପନିପରିବା ଦେହ ପାଇଁ ବହୁତ ସ୍ୱାସ୍ଥ୍ୟକର ପନିପରିବା ବାହାରେ ଦୋକାନରୁ ପନିପରିବା ଆଣିବା ଆଉ ଘରେ ପନିପରିବା କରି ଖାଇବାରେ ବହୁତ ତଫାତ ଅଛି ଦୋକାନ ପନିପରିବାରେ ନିଶ୍ଚିନ୍ତ ସାର ଜାତୀୟ ବିଭିନ୍ନ ପ୍ରକାର ସାର ମିଶିଥାଏ ସେଇଟା ଦେହ ପାଇଁ ବହୁତ କ୍ଷତିକାରକ ସେଇ କିନ୍ତୁ ଘରେ ପନିପରିବା କଲେ ସେଥିରେ ସାର କିଛି ଦିଆହେଇନଥାଏ ଯେତିକି ନିଜ ଚେଷ୍ଟାରେ ନିଜ ଇଏରେ ନିଜ ବଳରେ ପନିପରିବା କରିକି ଖାଇବ ସେଟା ଦେହ ପାଇଁ ବହୁତ ହିତକାର ହୋଇଥାଏ ସେହି ପନିପରିବାରେ ବହୁତ ପୁଷ୍ଟିସାର ଜିନିଷ ଥାଏ ଯେଉଁଟାକି ଆମକୁ ଶକ୍ତି ଯୋଗାଇ ବଳ ଯୋଗାଇଥାଏ କୌଣସି ବି କାର୍ଯ୍ୟ କରିବାରେ ଆମକୁ ହାଲିଆ ହୁଏ ପଡ଼ିଆକୁ ହାଲିଆ ଅନୁଭୂତି ହୁଏ ନାହିଁ ତେଣୁ କରି ପନିପରିବା ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଆଉ ଫଳ ଲଗାଇଲେ ସେ ହେଇସାରିଲା ପରେ ଦେଖିଲେ ବହୁତ ଖୁସି ଲାଗେ